କୋରାପୁଟ ଜିଲ୍ଲା ଏକ ପ୍ରାକୃତିକ ସମ୍ପଦ ଜିଲ୍ଲା ତେଣୁ ଏଠି ପ୍ରକୃତିର ଅନ୍ତାଘର ଏଠି ପର୍ଯ୍ୟଟନର ସୁଯୋଗ ବହୁତ ରହିଛି ନଦୀ ଝରଣା ଜଳପ୍ରପାତ ପାହାଡ଼ ପର୍ବତ ଅତି ସୁନ୍ଦର ମନୋରମ ଦୃଶ୍ୟମାନ ରହିଛି ଯାହାକି ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ ଏବଂ ଏହି ପର୍ଯ୍ୟଟନକୁ ସ୍ଥଳକୁ ଯଦି ଅତି ଉନ୍ନତ କରାଯାଇପାରିବ ଏବଂ ତାହାକୁ ଲୋକମାନେ ନିଶ୍ଚୟ ଭରେ ଆକୃଷ୍ଟ ହୋଇ ଆସିବେ ଏବଂ ଲୋକଙ୍କର ଗୋଟେ ଉପଭୋଗ କରିବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରବା ସହିତ ଆଉ କିଛି ସରକାରଙ୍କର ଆର୍ଥିକ ର ଉନ୍ନତି ହେଇପାରନ୍ତା ଏଠି ଯଦି ଆମେ ଉଦାହରଣ ଦବା ଏଇ ନିକଟସ୍ଥ ଜାଗାରେ ଗୋଟେ ଦେଓମାଳି ଗୋଟେ ପାହାଡ଼ ଅଛି ସେଠି ଅତି ଓଡ଼ିଶାର ଉଚ୍ଚତମ ପାହାଡ଼ ଏବଂ ସେଠି ଯିବାକୁ ଏତେ ଭଲ ରାସ୍ତା ବି ନାହିଁ ଯୋ ରାଜ୍ୟ ବାହାରୁ ଏବଂ ଓଡ଼ିଶା ଭିତରୁ ଯେଉଁ ଲୋକମାନେ ଆସନ୍ତି ସେମାନେ ପ୍ରଥମ ଭାବରେ ପସନ୍ଦ କରିଥାନ୍ତି ଯେ ସେ ଜାଗାକୁ ଯିବା ପାଇଁ କିନ୍ତୁ ସେ ଜାଗାକୁ ଯିବା ପାଇଁ ରାସ୍ତା ଥିଲେ ମଧ୍ୟ ଅଣ ଅଣଓସାରିଆ ରାସ୍ତା ଏବଂ ଅତି ଅଙ୍କା ବଙ୍କା ଅତି ସୂଚ ସାଇଡ଼୍ରେ କିଛି ପ୍ରାଚୀର ମଧ୍ୟ ନାହିଁ ଯେଉଁଟାକି ସବୁ ସବୁ ସମୟରେ ଲୋକେମାନେ ତାକୁ ଗୋଟେ ବିପଦ ସଂକୁଳ ଭାବରେ ନେଇଥାନ୍ତି ଯଦି କୌଣସି ଡ୍ରାଇଭର୍ ବା ଗାଡ଼ି ଚାଳକୁ ଯଦି ଅନମ ଅନମନସ୍କ ହେଇଯାଏ ତା'ହେଲେ ତାହା ଅତି ବଡ଼ ଧରଣର ଦୁର୍ଘଟଣା ଘଟିବାର ସମ୍ଭବ ଥାଏ ତେଣୁ ସେ ଜାଗାରେ ଯଦି ଲୋକମାନେ ଯେମିତି ଭାବିବେ ଯେ ଏପରି ପର୍ଯ୍ୟଟନ ସ୍ଥଳକୁ ଆମେ ଯିବା ଯେ ଯେଉଁଠି ଆମର କୌଣସି ବିପଦ ନଥିବ ଆଉ ସେଠି ଯିବାକୁ ହେଲେ ଗୋଟେ କାର୍ଯ୍ୟ କରାଯାଇପାରିବ ଯେ ଯଦି ଆମେ ରୋପୱେଏ ରୋପୱେଏ ଯଦି ଆମେ ଗୋଟେ ତିଆରି କରିପାରିବା ତା'ହେଲେ କ'ଣ ହବ ନା ସେଠି ବହୁତ ଲୋକ ନିଯୁକ୍ତି ପାଇପାରିବେ କିଛି ଲୋକ ନିଯୁକ୍ତି ପାଇବେ କିଛି ତା'ର ଆନୁସଙ୍ଗିକ କାର୍ଯ୍ୟ ପାଇଁ ଲୋକମାନେ ଯେଉଁ ପହଞ୍ଚିବେ ତାଙ୍କ ପାଇଁ ମଧ୍ୟ କିଛି ବାଣିଜ୍ୟ ବ୍ୟବସାୟ ଦୋକାନ ବଜାର ଇତ୍ୟାଦି ଗଢ଼ି ଉଠିବ ସେମାନେ ବି କିଛି ଉପକାର ପାଇବେ ଏବଂ ଯେଉଁ ଲୋକମାନେ ଯାଆ ଆସ କରିବେ ସେମାନେ ମଧ୍ୟ ଟଙ୍କା ପଇସା କିଛି ସେମାନେ ଦେବେ ଭଡ଼ା ଆକାରରେ ଦେବେ ତାକୁ ସରକାର ରାଜସ୍ୱ ପାଇବେ ଏବଂ ତା'ର ଆଖପାଖ ଅଞ୍ଚଳ ଲୋକମାନେ ମଧ୍ୟ ତା'ର କିଛି ସୁବିଧା ସୁଯୋଗ ପାଇବେ ତେଣୁ ଏଥିରେ ଆଞ୍ଚଳିକ ନିଯୁକ୍ତିର ସୁବିଧା ରହିଛି ଏବଂ ଗାଡ଼ି ଯଦି ଲୋକମାନଙ୍କ ଲୋକମାନେ ଯେଉଁ ଗାଡ଼ିରେ ବି ଯିବେ ସେଇଠି ଗୋଟେ ପାର୍କିଂ ଏରିଆ ବି ମାନେ ହେଇପାରିବ